ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଉଛି ଖାସ କରି ଆମ ଖୋର୍ଦ୍ଧା ଜିଲ୍ଲାରେ କୃଷି ଅଧିକ ପରିମାଣରେ କରାଯାଏ ଯେପରିକି ବିରି ମୁଗ ଧାନ ଗହମ ମାଣ୍ଡିଆ ଇତ୍ୟାଦି ଏହି କୃଷି ଗୁଡ଼ିକ କରି ଲୋକମାନେ ଅଧିକତଃ ନିଜର ଭରଣ ପୋଷଣ କରିପାରନ୍ତି ଏବଂ ଲାଭଦାୟ ହୋଇପାରନ୍ତି ଏହାକୁ କେବଳ ଆମରି ଜିଲ୍ଲାରେ ନୁହେଁ ଅନ୍ୟ ଜିଲ୍ଲାରେ ଅନ୍ୟ ସହର ମାନଙ୍କରେ ବିକ୍ରି କରି ନିଜର ଭରଣ ପୋଷଣ କରିପାରନ୍ତି ଏବଂ ଏଠାରେ ଲୋକମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ କରନ୍ତି ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ ପ୍ରକାରର ଉତ୍ସକୁ କରି ନିଜର ଭରଣ ପୋଷଣ କରିଥାନ୍ତି ଏବଂ ଏଠାକାର ବିଭିନ୍ନ ପ୍ରକାରର କାରଖାନା ମଧ୍ୟ ଅଛି ଯେପରିକି କିଙ୍ଗ ଫିଶର କୋକାକୋଲା ରୋଡ଼ ଫ୍ୟାକ୍ଟରୀ ପାନି ପାଉଚ ଫ୍ୟାକ୍ଟରୀ ଇତ୍ୟାଦି ଏହି କାରଖାନା ମାନଙ୍କରେ ଲୋକ ମାନେ କାମ କରି ବହୁତ ପଇସା ରୋଜଗାର କରିପାରନ୍ତି ଏହା ଉପରେ ଅନେକ ଲୋକ ନିର୍ଭର କରନ୍ତି ପ୍ରସିଦ୍ଧ କାରଖାନାରେ ଯେ ଯାହାବି ଜିନିଷ ହୋଇଥାଏ ଏହାକୁ ଅନ୍ୟ ଜାଗାରେ ବିକ୍ରି କରି ଆମ ଜିଲ୍ଲାର ନା ରୋଶନ କରିଥାନ୍ତି ଏବଂ ଏଠାରେ ବିଭିନ୍ନ ପ୍ରକାର ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଅଛି ଯେପରିକି ନନ୍ଦନକାନନ ନନ୍ଦନକାନନକୁ ନନ୍ଦନକାନନକୁ ଗଲେ ଆମକୁ ବହୁତ ଖୁସି ଲାଗେ କାରଣ ଏଠାରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ଇତ୍ୟାଦି ଅଛନ୍ତି ଏବଂ ଆମ ପରିବାରଙ୍କୁ ନେଇ ଏଇଠି ଆମେ ସମୟ ବିତାଇପାରୁ ନିଜ ବ୍ୟସ୍ତତାରୁ ନିଜେ ବାହାରି ପରିବାରଙ୍କ ସହିତ ଖୁସି ମନାଇପାରୁ ଏବଂ ଖଣ୍ଡଗିରି ଏବଂ ଧଉଳି ଖଣ୍ଡଗିରି ଧଉଳି ଏକ ପୁରୁଣା ପର୍ଯ୍ୟଟନ ସ୍ଥଳୀ ଏଠାରେ ବହୁ ଲୋକ ବହୁ ଜାଗାରୁ ଆସି ବୁଲିବାକୁ ଆସନ୍ତି ଏବଂ ଅଟ୍ରି ବରୁଣେଇ ଇତ୍ୟାଦି ବରୁଣେଇ ଆମର ଖୋର୍ଦ୍ଧାର ପ୍ରସିଦ୍ଧ ଏବଂ ଅଟ୍ରି ମଧ୍ୟ ଏ ଏହି ଗୁଡ଼ିକ ହେଉଛି ଆମ ଖୋର୍ଦ୍ଧା ର ଉତ୍ସ